ହଁ ପିଲାମାନଙ୍କର ହିମାଳୟର ଅଛି ଜନ୍ସନ୍ର ଅଛି ତେଲ ସାବୁନ ମଶ୍ଚରାଇଜର୍ର ସବୁ ଅଛି ଯେଉଁଟା ଯେଉଁଟା ନେବ ସେଇଟା ଆସିକି ନେବ ଆଉ ଦେଖ ଆ ଛୋଟ ବଡ଼ ପିଲାମାନଙ୍କର ସବୁ ଜିନିଷ ଅଛି ହଁ ହଁ ଅଏଲ୍ ଅଛି ହଁ ସାବୁନ୍ ଅଛି ପିଲାମାନଙ୍କ ସେମ୍ପୁ ଅଛି ମଶ୍ଚରାଇଜର୍ ଅଛି ସବୁ ଜିନିଷ ଅଛି ହଁ ହିମାଳୟର ଅଛି ଜନ୍ସନ୍ ଅଛି